ହଁ ହ୍ୟାଲୋ ହଁ ଓଲା କ୍ୟାବ୍ରୁ କହୁଛନ୍ତି ତ ହଁ ହଁ ହଁ ହଁ ମୁଁ ଏଇ କଳାହାଣ୍ଡିରୁ କଲ୍ କରିଛି ଆମେ ଟିକେ ବରଗଡ଼ ଧନୁଯାତ୍ରା ବୁଲି ଯିବାକୁ ଗୋଟେ ରୋଡ଼ ଟ୍ରିପ୍ ରଖିଛୁ ମୁଁ ମୋ ପରିବାର ସହିତ ଆଉ

ହଁ କାଲି ସତର ତାରିଖ ଠାରୁ ସତର ଅଠର ଉଣେଇଶ ତିନି ଦିନ ଧରି ଆମେ ବୁକ୍ କରିବୁ ନା ନାଇଁ ଡ୍ରାଇଭର୍ ଦରକାର ନାହିଁ ମୁଁ ନିଜେ ଡ୍ରାଇଭିଙ୍ଗ୍ କରିବି ହଁ ତିନି ଦିନକୁ ମୁଁ ବୁକ୍ କରିବାକୁ ଚାହୁଁଛି ବରଗଡ଼ ଧନୁଯାତ୍ରା ଦେଖିବାକୁ ଯିବାକୁ ହଁ କିଲୋମିଟର୍ ପିଛା ଭଡ଼ା ବିଷୟରେ ଟିକେ କୁହନ୍ତୁ କିଲୋମିଟର୍ ପିଛା କ'ଣ କେତେ ରଖିଛନ୍ତି ହଁ କିଲୋମିଟରକୁ ପାଞ୍ଚ ଟଙ୍କା ଆଚ୍ଛା ଠିକ୍ ଅଛି ମୋତେ କାଲି ଦଶଟା ବେଳକୁ ଦରକାର ହେଇପାରିବ ତ ଆଚ୍ଛା ହଉ ଠିକ ଅଛି ହଁ ମୁଁ ପରିବାରକୁ ନେଇକି ମୁଁ ବରଗଡ଼ ଯିବି ତିନି ଦିନ ରହିବୁ ତିନି ଦିନ ପରେ ଫେରି ମୁଁ ଆମେ ଫେରିବୁ ଆଉ ଆଚ୍ଛା ହଉ କାଲି ପାଇଁ ମୋର ବୁକିଙ୍ଗ୍ କରିଦିଅନ୍ତୁ ରହୁଛି